ଖେଳ ଏକ ମନୋରଞ୍ଜନର କାର୍ଯ୍ୟକ୍ରମ ଅଟେ ପ୍ରତିଟି ଲୋକ ଖେଳିବାକୁ ଭଲ ପାଇଥାନ୍ତି ଓ ଖେଳିବାକୁ ପସନ୍ଦ କରିଥାନ୍ତି ଖେଳ ଖେଳିବା ଦ୍ୱାରା ମଣିଷର ମାନସିକ ଚାପ ଦୂର ହୋଇଥାଏ ଏବଂ ଶାରୀରିକ ଗଠନ ଠିକ ହୋଇଥାଏ